ଯେକୌଣସି କାର୍ଯ୍ୟରେ ଯଦି କିଛି ବିପଦ ବା ଅସୁବିଧା ହୋଇଛି ତେବେ ପ୍ରଥମେ ମୁଁ ଧର୍ଯ୍ୟ ଏବଂ ସାହସ ରଖିଥାଏ ମନେକର ମୁଁ ଯାଇଛି ଜାଗର ଯାତ୍ରା ଦେଖିବାକୁ ଜାଗର ଯାତ୍ରାରେ ମୋର ପର୍ସ କିଏ ଚୋରୀ କରିକି ନେଇଗଲା ଭିଡ଼ିକି ନେଇଗଲା ମୋବାଇଲ୍ ପର୍ସ ତା ଦିହରେ ଚେନ୍ ସବୁ ଥୋଇକି ମୁଁ ଯାଇଛି ଯାତ୍ରା ଗହଳି ସେ ପର୍ସଟାକୁ କିଏ ଭେନିଟିଟାକୁ ନେଇଗଲା ଭେନିଟିଟା ଯଦି ନେଇଗଲା ମୁଁ ଲୋକମାନଙ୍କ ସାହାଯ୍ୟ ମାଗିବି ଦେଖ ମୋ ଭେନିଟିଟା କିଏ ଏଇଠୁ ଭିଡ଼ିକି ନେଇଗଲା ମନ୍ଦିର ବାହାରକୁ କି ମନ୍ଦିର ଭିତରୁ ଯୋଉଠୁ ନେବ ମୁଁ ତା'କୁ କହିବି ନହେଲେ ଥାନା ନହେଲେ ଫାଣ୍ଡି ଅଛି ତ ବଂକୋଇ ଫାଣ୍ଡି ସେଠି ଫାଣ୍ଡିରେ ଯାଇକି କହିବି ମୁଁ କହିବି ଟିକେ ମୋର ସାହାଯ୍ୟ କରନ୍ତୁ ମୋର ଏମିତି କିଏ ଯାତ୍ରା ପଡ଼ିଆରୁ ନେଇଯାଇଚି କ୍ୟାମେରା ଫ୍ୟାମେରା ଲାଗିଛି ସେଥିପାଇଁ ଫାଣ୍ଡି କି ଥାନା ଯାଇକି ସେଠି ସହଯୋଗ ଦେବେ କେବେ ମୁଁ ଧର୍ଯ୍ୟହରା ହେଇପାରିବିନି ଧର୍ଯ୍ୟ ରଖିକି ମୁଁ ପୋଲିସ୍ ସାହାଯ୍ୟ ନେବି ଲୋକମାନଙ୍କ ସାହାଯ୍ୟ ନେବି ସାହାଯ୍ୟ ନେଇକି ମୁଁ ଧର୍ଯ୍ୟହରା ହେବିନାହିଁ